ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମହାମାରୀ ସମୟରେ ଆମର ଛାତ୍ରଛାତ୍ରୀମାନଙ୍କୁ ଅଧ୍ୟୟନ କରିବାରେ ବହୁ ମାତ୍ରାରେ ସାହାଯ୍ୟ କରିଥିଲା ଯେମିତିକି ମହାମାରୀ ସମୟରେ ଲକଡାଉନ୍ ଥିବା ସମୟରେ ପିଲାମାନେ ସ୍କୁଲ୍କୁ ଠିକ୍ ସମୟରେ ଏବଂ ଯାଇ ପାରୁନଥିଲେ ସେଥିପାଇଁ ସେମାନେ ନିଜର ଘରେ ବସି ଡିଜିଟାଲ୍ ମାଧ୍ୟମରେ ଶିକ୍ଷା ଗ୍ରହଣ କରୁଥିଲେ ଯେଉଁଥିରେକି ତାଙ୍କର ଯାହା ପଢ଼ିବାରେ ଥିଲା ସେସବୁ ଜିନିଷ ସେ ଡିଜିଟାଲ ମାଧ୍ୟମରେ ଶିକ୍ଷା ଗ୍ରହଣ କରୁଥିଲେ ଏବଂ ଏହାର ଫାଇଦା ହେଉଛି ଯେମିତିକି ସ୍କୁଲ୍ ନଯାଇ ଘରେ ବସି ପାଠ ସମସ୍ତେ ପଢ଼ିପାରୁଥିଲେ ଏବଂ ଏହାର କ୍ଷତି ହେଉଛି ଯେ ପିଲାମାନେ ସ୍କୁଲ୍କୁ ଠିକ୍ ସମୟରେ ନଯାଇ ଘରେ ବସି ଅନଲାଇନ୍ ମାଧ୍ୟମରେ ଶିକ୍ଷା ଗ୍ରହଣ କରିବା ପାଇଁ ଆଗ୍ରହୀ ଏତେ ପ୍ରକାରର ନଥିଲେ